ବେହେରା ଦ ବେହେରା ମାଛ ଦୋକାନରୁ କହୁଥିଲେ କି ଆଉ ସେ ଆମେ ତ ସେ କ'ଣ କି ଆପଣ ଆପଣଙ୍କ ଦୋକାନରୁ ତ ସବୁବେଳେ ଆମେ ମାଛ ନେଉ ଆଉ ସେ ଆମର ଅଠେଇଶ ତାରିଖରେ ଗୋଟେ ଦିନବେଳା ଗୋଟେ ଭୋଜି ଅଛି ଏ ଶହେ ଲୋକ ଭିତରେ ହେଲା ଆଉ ମାଛ ଆପଣଙ୍କ ଦୋକାନରୁ ଆମେ ଆଣିବୁ ହୁଁ ଆଉ କ'ଣ କ'ଣ ସବୁ ମାଛ ରହିଛି ଭେରାଇଟି ସବୁ ମାଛ ଆପଣଙ୍କର ଦୋକାନରେ ଇଲିଶି ମିଳିବ କି ଏ ସିଜିନ୍ରେ ମିଳିବନି ହଉ ଛାଡ଼ନ୍ତୁ ଆମର ହେଉଛି ଦେଶୀ ଦେଶୀ ରୋହି ଭାକୁର ଆମେ ପିଓର୍ ନେଇଯିବୁ ହେଲା ଦେଶୀ ରୋହି ଭାକୁର ଶହେ ଲୋକଙ୍କ ପାଇଁ ମିନିମମ୍ ପଚିଶ କେଜି ଆଉ ଅ ହଁ ରୋହି ଭାକୁର ପଚିଶ କେଜି ମିଶିକି ଆମେ ଧର ଅର୍ଡ଼ର୍ ଟା ଯାଇକି ଆପଣଙ୍କ ଦୋକାନରେ ଦେଇଦେବୁ ଆଉ ସେଠି ଅର୍ଡ଼ର୍ ଦେଇଦେଲେ ଆପଣ ଘରେ ଆଣିକି ଯଦି କାଟିଦେବେ ଆମର ଆହୁରି ବଢ଼ିଆ ହେବ କାଇଁ ରୋଷେଇଆ ପଳେଇ ଆସିଥିବ ସେ ଖାଲି ମାଛଟା ନେଇକି ଭାଜିବ ବୁଝି ପାରିଲେ ନା

ନା ଆନ୍ଧ୍ରା କଥା ଭୁଲି ଯାଆନ୍ତୁ ଆମର ଦେଶୀ ଦରକାର ପୋଖରୀ ମାଛ ରୋହି ଭାକୁର କେଜି କେତେ ଆସିବ ମୋତେ ଖାଲି କୁହନ୍ତୁ ନା ନା କେଜି କେଜି କେଜି ନା କେଜିକିଆ କିଲିକିଆ ନେବୁ

ଯାହାହେଲେ ବି ନହେଲେ ଆପଣଙ୍କୁ ଦଶ୍ଟା ଭିତରେ ଦେବାକୁ ପଡ଼ିବ ହଁ ହଁ ଯେତେ ହେଲେ ଆମେ ରୋଷେଇ କରାହେବ ଲୋକ ପୁଣି ବାରଟା ସାଢ଼େ ବାରଟା ବେଳକୁ ଖାଇବେ ନା

ଆଚ୍ଛା ମୁଁ ଆଡ଼ଭାନ୍ସ ଫୋନ୍ ପେରେ ପଠେଇ ଦେବି କିଛି ଅସୁବିଧା ନାହିଁ କିନ୍ତୁ ମାଛଟା ଭଲ ହେବା ଦରକାରେ ଆଉ ଯଦି ରଖିବ ମାଛଟା ସେଇଦିନ ସକାଳେ ଧରିଥିବେ ଆହୁରି ଭଲ ଆମକୁ

ଠିକ୍ ଅଛି ମୁଁ ଆଡ଼ଭାନ୍ସ ଦେଇଦେବି ଆପଣ ପଚିଶ କେଜି ମାଛ ଦୁଇଶହ ଚଳିଶ ଟଙ୍କା ହିସାବରେ ଆପଣ କଟାବଟା ସବୁ ଆପଣଙ୍କର ହେଲା

ହୁଁ ହୁଁ ରୋହି ଭାକୁର ମିଶିକିନା ହଁ ହଁ

ଚୁନା ଫୁନା ଦରକାର ନାହିଁ

ନା ଦରକାର ନାହିଁ କେବଳ ରୋହି ଭାକୁର ବଡ଼ ପିସ୍

ଇଲିଶି ଆଉ ଦରକାର ହେବନି ରୋହି ଭାକୁର ନେଇ ଆସନ୍ତୁ ଦେଶୀ ରୋହି ଭାକୁର ପୋଖରୀ ମାଛ ଆମର ବଢ଼ିଆ ହେବ